ହଁ ଆମ ଅଞ୍ଚଳରେ ଗୋଟେ ଟ୍ରାଭେଲ୍ କମ୍ପାନୀ ଅଛି ଆମେ ତାକୁ ଧିରୁ ଭାଇ କମ୍ପାନୀ ବୋଲି କହୁ ସେ ସ୍ୱଳ୍ପ ମୂଲ୍ୟରେ ଆମକୁ ବିଭିନ୍ନ ଜାଗା ବୁଲେଇ ଆଣନ୍ତି ଧିରୁ ଭାଇ ଯେ ଧିରୁ ଭାଇ ତ ଏବେ ନାହାଁନ୍ତି ତାଙ୍କ ପୁଅ କ୍ରାନ୍ତି ତାଙ୍କ ପୁଅଙ୍କ ନାଁ ହେଲା କ୍ରାନ୍ତି ସେ କମ୍ପାନୀ କି ଚଲାଉଛି ବିଭିନ୍ନ ପ୍ରକାର ଗାଡ଼ି ରଖିଛନ୍ତି ସେ ଆଉ ଯେଉଁ ଏରିଆ କହିବ ସେ ସେଇ ଏରିଆକୁ ନେଇକି ଆପଣଙ୍କୁ ବୁଲେଇ ଆଣିବେ ଆଉ ତାଙ୍କ ବେହେବିୟର୍ ମଧ୍ୟ ବହୁତ ଭଲ ସ୍ୱଳ୍ପ ମୂଲ୍ୟରେ ଏଇଭଳି ସେବା ଆଉ କେଉଁଠି ଦେଖିବାକୁ ମିଳିବ ନାହିଁ ପୂର୍ବରୁ ବହୁତ ଦୁଃଖ କଷ୍ଟରେ ସେ କମ୍ପାନୀ ଚାଲିଥିଲା କିନ୍ତୁ ଏବେ ଟିକେ କଣ୍ଡିସନ୍ ତା'ର ଭଲ ହେଲାଣି କାରଣ ପୂର୍ବରୁ ଏତେ ତାଙ୍କ ପାଖରେ ପଇସା ନଥିଲା ତେଣୁ ସେଇ କମ୍ପାନୀ କି ଚଲେଇବା ପାଇଁ ବହୁତ ତାଙ୍କୁ କଷ୍ଟ ହେଉଥିଲା କିନ୍ତୁ ଏବେ କିଛି ପଇସା ହୋଇଯିବାରୁ ବହୁତ ଭଲ ଭାବରେ କମ୍ପାନୀଟି ଚାଲିଛି କାରଣ ସମସ୍ତେ କିଛି କିଛି ଡୋନେସନ୍ କଲେ ସମସ୍ତେ କିଛି କିଛି ଡୋନେସନ୍ କରିଛନ୍ତି ସେଇଥିପାଇଁ ସେଇ କମ୍ପାନୀଟା ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଛି ମୁଁ ସେଇ କମ୍ପାନୀ ଟ୍ରାଭେଲ୍ କମ୍ପାନୀକି ଧନ୍ୟବାଦ ଦେବାକୁ ଚାଁହୁଛି କାରଣ ସେ ଏତେ ବଡ଼ ଆମକୁ ଅପରଚୁନିଟି ଦେଇଛନ୍ତି ସେଇ କମ୍ପାନୀରେ ମଧ୍ୟ ଆମକୁ ଜବ୍ ଦେବାପାଇଁ ସେ ଅଫର୍ କରିଛନ୍ତି